ଆମ ଅଞ୍ଚଳରେ ଅଞ୍ଚଳରେ ବା ରଣପୁର ପାଖାପାଖିରେ ସବୁ ପ୍ରାଇଭେଟ୍ ଡାକ୍ତରଖାନାମାନେ କ୍ଲିନିକ୍ ଖୋଲି ବସିଛନ୍ତି କିଏ କିଏ ଫାର୍ମାସିଷ୍ଟ୍ ବି ଔଷଧ ଦେଉଛନ୍ତି ଯେଉଁ ଡାକ୍ତରମାନେ କ୍ଲିନିକ୍ ଖୋଲିଛନ୍ତି ସେମାନେ ଅଧିକ ପଇସା ଖୋଜ ଖୋଜନ୍ତି ସେଇଠି ସେଠାକୁ ଗରିବ ଲୋକମାନେ ଯାଇପାରନ୍ତି ନାହିଁ ସେଠାକୁ ଧନୀ ଲୋକମାନେ ଯାଆନ୍ତି ଗରିବ ଲୋକ ପାଖରେ ପଇସା ନଥାଏ ତାଙ୍କର ପ୍ରଥମ ହେଲା ଫିସ୍ ନେବେ ଫିସ୍ ବାବଦରେ ପାଞ୍ଚଶହ ଟଙ୍କା ନେବେ ପାଞ୍ଚଶହ ଟଙ୍କା ନେଲେ ସେମାନେ ରୋଗ ଦେଖିବେ ନହେଲେ ନାହିଁ ତେଣୁ ଆମର ଏହି ପ୍ରକାର ଅସୁବିଧା ହେଉଛି ସମ୍ମୁଖିନ୍ନ ହୁଅନ୍ତି ଏହି ପ୍ରକାର ଅସୁବିଧା ହୁଏ ତେଣୁ ଆମ ପାଖରେ ପଇସା ନଥାଏ ଆମେ ସେଠାକୁ ଯାଇପାରୁନେ ଆଉ ପରିମଳ ବ୍ୟବସ୍ଥା କହିଲେ ପରିମଳ ବ୍ୟବସ୍ଥା ବି ଗାଁ ଗହଳି ମାନଙ୍କରେ ପାଇଖାନା ଘରେ ଘରେ ହୋଇଗଲାଣି ଆଉ ବାହାରକୁ କେହି ଝାଡ଼ା ଫେରି ଫେରିବାକୁ ଯାଉନାହାନ୍ତି ତ ଗାଁ ସଫା ସୁତୁରା ରହୁଛି ଆଉ ସବୁପ୍ରକାର ସୁବିଧା ଅଛି